ପାଣିପାଗ ବିଷୟରେ ଯଥା ଗରମ ଦିନେ ଗରମ ଦିନେ ଗରମ ତ କରିବ କାରଣ ଦେଖ ରାତିରେ ଫାଷ୍ଟ୍ କଥା ନିଦ ହୁଏ ନାହିଁ ନିଦ ବ ନିଦ ହେବା କଥା ସକାଳୁ ଉଠି ଉଠି ଫାଷ୍ଟ୍ ଫାଷ୍ଟ୍ ସକାଳୁ ଉଠି ପାରିନଥାଏ ଓ ଲେଟ୍ରେ ଉଠିଥାଏ ତେଣୁ ଆମେ ସକାଳୁ ଦୌଡ଼ିବା ଟିକିଏ ଅସମ୍ଭବ ହୁଏ ଏବଂ ଜବରଦସ୍ତି ଉଠି କି ମୁଁ ଦୌଡ଼ିଥାଏ ଜବରଦସ୍ତି ଉଠିକି ମୁଁ ଦୌଡ଼ିଥାଏ ଥଣ୍ଡାଦିନେ ଥଣ୍ଡା ହେବା ଦ୍ୱାରା ସକାଳୁ ଜଲ୍ଦି ଉଠିକି ଦୌଡ଼ିବା ବହୁତ ଜରୁରୀ ଅଟେ କି ନା ଆମେ ଦୌଡ଼ିଲେ ଆମ ଦେହପାଇଁ ସୁସ୍ଥ ହୋଇଥାଏ ଆମ ବଡ଼ି ଗ୍ରୋଥ୍ ହୋଇଥାଏ ଗ୍ରୋଥ୍ ହେବାଦ୍ୱାରା ଆମର ଟିକିଏ ଫ୍ରେସ୍ ଲୁକ୍ ଭଲଥାଏ ଦିନସାରା ଆମର ଯେଉଁ ପିତାଇତା କରିଥାଉ ଯେଉଁ ଦିନସାରା ଆଉ ଭଲ ଭାବରେ ଭଲଭାବରେ ଚାଲୁ ବର୍ଷାଦିନେ ବର୍ଷାଦିନେ ବର୍ଷା ହେଉଥିବା ଯୋଗୁଁ ଆମେ ବାହାରୁ ବାହାରି ପାରୁନାଇଁ ଅର ବାହାରକୁ କିଛି ୱାର୍କ ବି କରୁନେ ଏହାଦ୍ୱାରା ଆମ ବଡ଼ି ପୂରା ବଡ଼ି କମଜୋର ହୋଇ ଯାଇଥାଏ ଓ ଗରମଦିନ ଗରମଦିନେ ଆମକୁ ଖରା ଖରା ହେବାଦ୍ୱାରା ଆମର ବଡ଼ିକୁ ଗ୍ରୋଥ୍ ହୋଇଥାଏ ଅର ପାଣିପାଗ ଅନୁସାରେ ଗରମ ଥଣ୍ଡା ବର୍ଷା ଏହା ଋତୁ ଅନୁସାରେ ଚାଲିଲେ ଆମର ବଡ଼ି ଗ୍ରୋଥ୍ ହୋଇ ହୋଇ ଚାଲେ ଓନ୍ଲି ଗରମ ଥଣ୍ଡା ମାସରେ ବି ଗରମ ବର୍ଷା ମାସରେ ଗରମ ହେଲେ ଆମ ବଡ଼ି କେବେ ବି ଠିକ୍ ହେଇପାରିବନି ଆଉ ଥଣ୍ଡା ମାସରେ ବି ଓନ୍ଲି ଥଣ୍ଡା ଥଣ୍ଡା ଥଣ୍ଡା ହେବ ବୋଲି ଗରମଦିନ ଥଣ୍ଡା ହେବ ବର୍ଷାଦିନେ ଭଲ ଥଣ୍ଡା ହେବ ବୋଲି ଆମ ଦେହ ପୁରା କମଜୋର ହେଇଯିବ ଆମେ କିଛି ବି କରିପାରିବାନି କାମ ଆଉ ବର୍ଷା ଥଣ୍ଡା ହେବନି ଗରମ ହେବନି ଖାଲି ବର୍ଷା ହେବ ଆମେ ବାହାରକୁ ବି କିଛି ଯାଇପାରିବାନି ବାହାରୁ କିଛି ଆଣିପାରିବାନି ଖାଲି ଘରେ ହିଁ ରହିବା ରହିବା ବୋଲେ ଆମର ବଡ଼ି ପୂରା ୱିକ୍ ହେଇକି ତବିୟତ୍ ଖରାପ ହେଇଯିବ ଆମେ ଆମେ ଆଉ କିଛି କରିପାରିବାନି ସେଥିପାଇଁ ସକାଳୁ ଉଠି ମର୍ଣିଙ୍ଗରେ ଗରମ ହେଉ କିମ୍ବା ବର୍ଷା ହେଉ କିବା ଥଣ୍ଡା ହେଉ ସକାଳୁ ଦୌଡ଼ିବା ବହୁତ ଜରୁରୀ ଅଟେ ଯ ଆମେ ଦୌଡ଼ିଲା ଦ୍ୱାରା ଆମର ବଡ଼ି ଷ୍ଟ୍ରଙ୍ଗ୍ ହୋଇଥାଏ ଗ୍ରୋଥ୍ ହୋଇଥାଏ ଓ ଆଉ ଆମ ଦେହ ବି ଭଲ ରହିଥାଏ ଏଥିପାଇଁ ଭଲଲାଗେ ଆମକୁ ଦୌଡ଼ିବା